ଆମ ଅଞ୍ଚଳରେ ଷ୍ଟାଡ଼ିଅମ୍ ଗ୍ରାଉଣ୍ଡ୍ ଖେଳିବା ପାଇଁକିନା ପଡ଼ିଆ ସବୁ ଉପଲବ୍ଧ ଅଛି ଯେଉଁଥିରେ କି ଆମର ବାରବାଟୀ ଷ୍ଟାଡ଼ିଅମ୍ ଯାଉଛି ଇନ୍ଡୋର୍ ଷ୍ଟାଡ଼ିଅମ୍ ଯାଉଛି ତ ଏଥିରେ ଆମକୁ ଖେଳିବାକୁ ସୁବିଧା ଯୋଗାଇ ଦିଆଯାଇଛି ଯେଭଳି କି ବେଡ଼୍ମିଣ୍ଟନ୍ ଖେଳିବା କ୍ରିକେଟ୍ ଖେଳିବା ଟାଇକୁଣ୍ଡୋ ଫୁଟ୍ବଲ୍ ଇତ୍ୟାଦି ଖେଳ ପାଇଁକିନା ବହୁତପ୍ରକାର ସୁବିଧା ଆମ ପାଇଁ ଯୋଗାଇ ଦିଆଯାଇଛି ଯେଉଁଥିରେକି ପିଲାମାନେ ଖୁସିରେ ସେଇଠି ଖେଳିକିନା ଆନନ୍ଦରେ ଆସି ପାରୁଛନ୍ତି ବାରବାଟୀ ଷ୍ଟାଡ଼ିଅମ୍ ଆମର ଇଣ୍ଟର୍ନ୍ୟାସ୍ନାଲ୍ ପ୍ଲେୟାର୍ମାନେ ଆସିକିନା କ୍ରିକେଟ୍ ଫୁଟ୍ବଲ୍ ଏହିସବୁ ଖେଳ ଖେଳିଥାନ୍ତି ତ ଏହା ଯୋଗୁଁ ଆମ ଅଞ୍ଚଳର ମାନ୍ୟତା ବି ବୃଦ୍ଧି ହୋଇଥାଏ ବହୁତପ୍ରକାର ଦର୍ଶକ ଆସନ୍ତି ବାହାରୁ ବି ଲୋକ ଆସନ୍ତି ଖେଳ ଦେଖିବା ପାଇଁ ତ ଆମକୁ ବହୁତ ଭଲ ଲାଗିଥାଏ ଖେଳପଡ଼ିଆରେ ଖେଳପଡ଼ିଆରେ ଆମକୁ ବିଭିନ୍ନପ୍ରକାରର ଖେଳ ଖେଳିବାର ସୁବିଧା ମିଳିଥାଏ ଯେପରିକି ଆମେ ବାସ୍କେଟ୍ବଲ୍ ଖେଳିଲୁ ଫୁଟ୍ବଲ୍ ଖେଳିଲୁ ବ୍ୟାଟ୍ ବଲ୍ ଖେଳିଲୁ ଟାଇକୁଣ୍ଡୋ କ୍ଳାସ୍ କ୍ଲବ୍ ଏସବୁ ବି ଅଛି ଯେଉଁଥିରେ କି ବହୁତପ୍ରକାର ପିଲାମାନେ ଆସିକିନା ଶିକ୍ଷା ଲାଭ କରିଥାନ୍ତି ଆଉ ବହୁତ ଭଲ ବହୁତପ୍ରକାରର ପିଲାମାନେ ରାଜ୍ୟ ବାହାରେ ଦେଶକୁ ବି ଯାଇଥାନ୍ତି ଖେଳିବା ପାଇଁକିନା ତ ଆମ ଅଞ୍ଚଳର ମାନ୍ୟତା ବୃଦ୍ଧି ପାଇଥାଏ ଖେଳ ଏକ ଏଭଳିଆ ଇଏ ଯେଉଁଥିରେକି ଆମ ଦେଶର ମାନ୍ୟତା ବୃଦ୍ଧି ହୋଇଥାଏ ଖେଳିବା ଦ୍ଵାରା ପିଲାମାନଙ୍କର ଶରୀର ସୁସ୍ଥ ରହିଥାଏ ଖେଳିବା ପିଲାମାନଙ୍କୁ ଭଲ ଲାଗିଥାଏ ତ ଖେଳ ପରେ ଆମକୁ ଅଧିକରୁ ଅଧିକ ଆମେ ସୁବିଧା ମିଳିଥିବାରୁ ଆମକୁ ଭଲ ଲାଗିଥାଏ